ମୋର ଫଟୋଗ୍ରାଫିରେ ଆନୁଷ୍ଠାନିକ ତାଲିମ ନାହିଁ କିନ୍ତୁ ମୁଁ ଜଣେ ଭଲ ଫଟୋଗ୍ରାଫର ହେବା ପାଇଁ ସବୁବେଳେ ଅନଲାଇନ୍ ମାଧ୍ୟମରେ ମୁଁ ବସିକି ଦେଖେ କେମିତି ଭଲ ଫଟୋ ସୁଟ୍ ହୋଇପାରିବ କେମିତି ରିଲ୍ସ ହୋଇପାରିବ ମୁଁ ସବୁବେଳେ ଏହି କ୍ୟାମେରା ଗୁଡ଼ିକରେ ଫଟୋ ସୁଟ୍ କରିବା ପାଇଁ ଅନଲାଇନ୍ ମାଧ୍ୟମରେ ମୋ ନିଜ ମୋବାଇଲରେ ବସିକି ଦେଖେ ଫଟୋ ସୁଟ୍ କରିବା ପାଇଁ ଗୋଟିଏ ଭଲ ଲୋକେସନ୍ ଭଲ ପ୍ରାକୃତିକ ଯାଗା କ୍ୟାମେରା ଆମେ ନେଇକି ଯାଉ ଭଲ ଫଟୋ ସୁଟ୍ ହେବା ପାଇଁ ସତ୍ୟଜିତ ଜଣେ ଭଲ ଫୋଟୋଗ୍ରାଫର ମୁଁ ତାଠୁ ସବୁବେଳେ ପ୍ରେରଣା ନେଇଥାଏ